ଭାଇ ନମସ୍କାର ଭାଇ ତମେ ତମ ରେଷ୍ଟୁରାଣ୍ଟ୍ରୁ ଚିକେନ୍ ବିରିୟାନି ଗୋଟେ ଅର୍ଡ଼ର୍ କରିଥିଲି ତମେ ଭୁଲ୍ ଡେଲିଭରି ଦେଇଛ ଭେଜ୍ ବିରିୟାନି ପଠେଇ ଦେଇଛ ଚିକେନ୍ ବିରିୟାନିର ରେଟ୍ଟା ଦେଢ଼ଶହ ଟଙ୍କା ଆଉ ତମେ ଭେଜ୍ ବିରିୟାନି ପଠେଇ ଦେଇଛ ଶହେ ଟଙ୍କାରେ ଆଉ କ'ଣ ଏଇଗୁଡ଼ାକ ତମେ ଏମିତି ଭୁଲ୍ ଡେଲିଭରି କରୁଛ ଆମର ଗେଷ୍ଟ୍ ମାନେ ତ ଭେଜ୍ ବିରିୟାନି ଖାଉନାହାନ୍ତି ତା ବୋଲି ତମ ରେଷ୍ଟୁରାଣ୍ଟ୍ରୁ ଭଲ ରେଷ୍ଟୁରାଣ୍ଟ୍ ବୋଲି ମୁଁ ତମ ରେଷ୍ଟୁରାଣ୍ଟ୍ରୁ ମୁଁ ଚିକେନ୍ ବିରିୟାନି ଅର୍ଡ଼ର କଲି ଆଉ ତମେ ଭେଜ୍ ବିରିୟାନି ପଠେଇ ଦେଇଛ ଶହ ଟଙ୍କିଆ ଆଉ ଚିକେନ୍ ବିରିୟାନି ମୁଁ ତ ଅର୍ଡ଼ର କରିଥିଲି ଦେଢ଼ଶହ ଟଙ୍କା ଆଉ ତମେ ଭୁଲ୍ ଡେଲିଭରି କରିଛ ଏବେ ଯଦି ବର୍ତ୍ତମାନ ତମେ ଯଦି ଚିକେନ୍ ବିରିୟାନି ଅଛି ହେଲେ କରିକିରି ଦବ ହେଲେ ଦିଅ ନହେଲେ ତମ ଭେଜ୍ ବିରିୟାନି ନେଇ ଯାଅ ଆଉ ମୋର ପଇସା ରିଟର୍ଣ୍ଣ କରିଦିଅ ତମର ରେଷ୍ଟୁରାଣ୍ଟ୍ରେ ଏମିତି ଭଲ ବୋଲି ମୁଁ ଜାଣିଥିବାରୁ ସେଥିପାଇଁ ତମ ରେଷ୍ଟୁରାଣ୍ଟ୍ରୁ ମୁଁ ଅର୍ଡ଼ର କଲି ତା ବୋଲି ତମେ ଏମିତି ଭୁଲ୍ ଡେଲିଭରି କରିଗଲେ ହବ କି ଦେଖ ଯେଉଁଟା ହେଲେ ହେଲେ ଏବେ ରିସେଣ୍ଟ୍ଲି ଯେଉଁଟା ହେଉଛି ହଉ ତମେ ମୋର ପଇସା ରିଟର୍ଣ୍ଣ କରିବଲେ କରିଦିଅ ନହେଲେ ତ ଚିକେନ୍ ବିରିୟାନି ମୋର ପ୍ୟାକେଟ୍ କରିକି ଦିଅ ତମର ଭେଜ୍ ବିରିୟାନି ତମେ ନେଇଯଅ ମତେ ଦରକାର ନାହିଁ ତମର ଭେଜ୍ ବିରିୟାନି ମୁଁ ଯେଉଁଟା ଅର୍ଡ଼ର କରିଥିଲି ସେଇଟା ଯଦି ମତେ ଏବେ ରିସେଣ୍ଟ୍ଲି ମିଳିଲା ତ ଭଲ ଦିଅ ନହେଲେ ତମର ଭେଜ୍ ବିରିୟାନି ନେଇ ଯାଅ ମୋ ପଇସା ମତେ ରିଟର୍ଣ୍ଣ କରିଦିଅ ଆଉ ତମ ତମର ରେଷ୍ଟୁରାଣ୍ଟ୍ରେ ଏମିତି ହାଇଫାଇ ରେଷ୍ଟୁରାଣ୍ଟ୍ରେ ଏମିତି ଭଲ ମାର୍କେଟ୍ ଯାଇଛି ବୋଲି ସିନା ମୁଁ ଅର୍ଡ଼ର କଲି ଆଜି ଭୁଲ୍ ଡେଲିଭରି ଯଦି ଆସିଲା କାଲି ଏମିତି ଭୁଲ୍ ଡେଲିଭରି ଆସିଗଲେ କି ଅର୍ଡ଼ର କରିବେ କି ତମ ଯଦି ସେଥିପାଇଁ କହୁଛି ଫାଇନାଲ୍ ଡିସିସନ୍ ଦେଇ କହୁଛି ଭେଜ୍ ବିରିୟାନି ତମର ନେଇଯାଅ ଆମର ଗେଷ୍ଟ୍ ମାନେ ଭେଜ୍ ବିରିୟାନି ଖାଉନାହାନ୍ତି ତମେ ଚିକେନ୍ ବିରିୟାନି ଯଦି କରିକିରି ଦେଇପାରିବ ହେଲେ ଏବେ ଦିଅ ନହେଲେ ତମ ପଇସା ପେମେଣ୍ଟ୍ଟା ମୋର ଏବେ ରିଟର୍ଣ୍ଣ କରିଦିଅ ମତେ ଆଲତୁ ଫାଲତୁ ଦରକାର ନାହିଁ